ସ୍ଵୟଂସହାୟକ ଗୋଷ୍ଠୀ ହେଉଛି ମହିଳାମାନଙ୍କର ଗୋଟିଏ ଗୋଷ୍ଠୀ ସେମାନେ ମହିଳାମାନେ ଦଶ ଜଣରେ ଗୋଟେ ଗ୍ରୁପ୍ ବା ଗୋଷ୍ଠୀ ଗୋଟେ ତିଆରି କରନ୍ତି ଏହା ଦ୍ୱାରା ତାଙ୍କର ବହୁତ ଲାଭ ହୁଏ ସେମାନେ ବ୍ୟାଙ୍କ୍ରୁ ଲୋନ୍ ଆଣନ୍ତି ଲୋନ୍ ଆଣିକି ସେମାନେ ନିଜେ ମଧ୍ୟ ବିଜ୍ନେସ୍ ତିଆରି କରନ୍ତି ଯେମିତିକି ସେମାନେ କୁକୁଡ଼ା ପାଳନ ଛେଳି ପାଳନ କିମ୍ବା ମାଛ ଚାଷ କିମ୍ବା ଗଛ ଲଗାଇବା ଇତ୍ୟାଦି କାମରେ ସେମାନେ ବିନିଯୋଗ କରିପାରନ୍ତେ ସେମାନଙ୍କର ରୋଜଗାର ସେଥିରେ ସେମାନେ ଲୋନ୍ ଆଣିକି ବ୍ୟାଙ୍କ୍ରୁ ରୋଜଗାର କରନ୍ତି ତା'ପରେ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ସ୍ୱୟଂସହାୟକ ଗୋଷ୍ଠୀରୁ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଅଛି ସେମାନେ ଏ ସି ଇ ସି ପଦାବୀର ଅଛନ୍ତି ରୁହନ୍ତି ସି ଆର୍ ପି ଏଫ୍ ହୁଅନ୍ତି ବ୍ୟାଙ୍କ୍ ମିତ୍ର ହୁଅନ୍ତି ତା'ପରେ ସେମାନେ ମହିଳାମାନେ ନିଜେ ନିଜ ଗୋଡ଼ରେ ଠିଆ ପାଇଁ ଠିଆ ହେବା ପାଇଁ ସେମାନେ ନିଜେ ବିଜ୍ନେସ୍ କରନ୍ତି ସେମାନଙ୍କୁ ବ୍ୟାଙ୍କ୍ ଲୋନ୍ ଯୋଗାଇ ଦିଅନ୍ତି ଲୋନ୍ ଦ୍ଵାରା ସେମାନେ ସେମାନେ ନିଜେ ଅର୍ଥ ନିଜକୁ ବ୍ୟାଲେନ୍ସ୍ ତିଆରି କରନ୍ତି ସେମାନେ ତା'ପରେ ସେମାନେ ସେଥିରେ କିଏ ଦୋକାନ କରନ୍ତି ତ କିଏ ବିଜ୍ନେସ୍ କରନ୍ତି ସେମାନଙ୍କର ନିଜେ ରୋଜଗାର ରାସ୍ତା ସେମାନେ ଖୋଲନ୍ତି ଆଉ ତା'ପରେ ମହିଳାମାନଙ୍କ ପାଇଁ ସରକାର ମଧ୍ୟ ବହୁତ ସୁଯୋଗ ନିଯୁକ୍ତି ପାଇଁ ବହୁତ ସୁଯୋଗ ଦେଉଛି ମହିଳାମାନଙ୍କୁ ପ୍ରଥମେ ସର୍ବପ୍ରଥମେ ମହିଳାମାନଙ୍କୁ ସୁଯୋଗ ଦେଉଛି କୌଣସି ନିଯୁକ୍ତି ପାଇଁ ତେଣୁକରି ସରକାର ମଧ୍ୟ ସରକାରଙ୍କୁ ଧନ୍ୟବାଦ ଯେ ମହିଳାମାନଙ୍କ ପାଇଁ ଏତେ ସବୁ ଯୋଜନା ଆସିବା କରିଛନ୍ତି ମହିଳାମାନଙ୍କ ପାଇଁ ଆଉ ସ୍ୱୟଂସହାୟକ ଗୋଷ୍ଠୀ ସବୁ ଖୋଲିଛନ୍ତି ମହିଳାମାନେ ତେଣୁ ସରକାର ସେମାନଙ୍କୁ ବିନା ସୁଧରେ ଲୋନ୍ ମଧ୍ୟ ଦେଉଛନ୍ତି ଲୋନ୍ ନେଇକି ସେମାନେ ନିଜେ ବିଜ୍ନେସ୍ ତିଆରି ବିଜ୍ନେସ୍ କରୁଛନ୍ତି ଆଉ ବିଜ୍ନେସ୍ କରି ସେମାନେ ନିଜେ ନିଜେ ଗୋଡ଼ରେ ଠିଆ ହେବା ପାଇଁ ଚେଷ୍ଟା କରୁଛନ୍ତି ଧନ୍ୟବାଦ